ବଗିଚାରେ ମୁଁ ଫୁଲ ଗଛ ଲଗେଇଛି ଫୁଲ ଗଛ ଲଗେଇକରି ମୁଁ ବହୁତ ଆକାରରେ ଫୁଲ ହୁଏ ମୁଁ ତାହାକୁ ମନ୍ଦିରକୁ ତୋଳିକି ଦିଏ ସାହି ପଡ଼ିଶା ଲୋକ ବି ଆସିକରି ନିଅନ୍ତି ସେ ଫୁଲ ନେଇ କରି ଠାକୁରଙ୍କ ଠାରେ ବିକ୍ରି ବି କରନ୍ତି ଯେଉଁ ନେଇ କରି ସେଥିରୁ ବି ଦୁଇ ପଇସା ବାହାରେ ବଗିଚାଟା ବି ବହୁତ ସୁନ୍ଦର ଦେଖାଯାଏ ଗଛ ପତ୍ର ଫୁଲ ଗଛ ଲାଗିଲେ ସାହି ପଡ଼ିଶା ମାନେ ବି ବହୁତ ଖୁସି ହୁଅନ୍ତି ପର୍ବପର୍ବାଣି ରେ ବି ଫୁଲ କିଣି କରି ନିଅନ୍ତି ଆଉ ମୁଁ ବି ଫୁଲ ଚାଷ କରୁଛି ଫୁଲ ଚାଷ କରିବାରୁ ସରକାରଙ୍କ ଠାରୁ ବି ସୁବିଧା ପାଇଛି ଚାଷ ଫୁଲ ଚାଷ କରିବା ଇଏରେ ମୁଁ ବି ଫୁଲ ଚାଷ ବି ଏବେ କରୁଛି ଫୁଲ ଚାଷ ବହୁତ ଭଲ ଇଏ ବଗିଚା ଟା ବି ବହୁତ ସୁନ୍ଦର ଦେଖାଯାଏ ଫୁଲ ଗଛ ଲଗେଇଲେ ସବୁ ପ୍ରକାର ଫୁଲ ଗେଣ୍ଡୁ ଫୁଲ ଆଉ ଆମର ଗୋଲାପ ଫୁଲ ଆଉ ମୋ' ଇଏ ଫୁଲ ଆମର ବିଭିନ୍ନ ପ୍ରକାର ଫୁଲ ଗଛ ମୁଁ ବଗିଚା ଭିତରେ ଆମର ଲଗେଇଛି ବହୁତ ପ୍ରକାର ଫୁଲ ଫୁଟୁଛି ମୁଁ ବହୁତ ପ୍ରକାର ଫୁଲ ନେଇକି ବ୍ୟବସାୟ ବି ସେଥିରେ କରୁଛି